ପ୍ରଥମତଃ ମୁଁ ହେଉଛି ଓଡ଼ିଆ ତ ଓଡ଼ିଆ ଭାଷା ମୁଁ ଶିଖିଲି କି ଯେମିତିକି ମୋ ଚତୁର୍ପାଶ୍ୱରେ ଥିବା ସମସ୍ତ ଲୋକମାନଙ୍କର ମାନେ ଚାଲିଚଲଣ କଥାବାର୍ତ୍ତାରୁ ମାନେ ମୁଁ ଓଡ଼ିଆ ଭାଷା ଶିଖିଲି ତ ମାନେ ଓଡ଼ିଆ ଭାଷାର ଅଭିଜ୍ଞତା ହେଉଛି ବିଭିନ୍ନ ପ୍ରକାର ସ୍କୁଲ ହେଉ କଲେଜ ହେଉ ମହାବିଦ୍ୟାଳୟ ହେଉ ବିଶ୍ୱବିଦ୍ୟାଳୟ ହେଉ ମାନେ ଯେମିତିବି ହେଲେ ଓଡ଼ିଆର ଓଡ଼ିଆ ଭାଷା ମାନେ ପ୍ରାଧାନ୍ୟ ପାଇଛି ତ ଓଡ଼ିଆ ଭାଷାକୁ ନେଇ ମଧ୍ୟ ଗର୍ବ ଅନୁଭବ କରିଚି ଯେକୌଣସି ସ୍ଥାନକୁ ମାନେ ଗଲେ ମଧ୍ୟ ଓଡ଼ିଆର ଓଡ଼ିଆ କହିଲେ ମଧ୍ୟ ନିଜକୁ ଗର୍ବ ଅନୁଭବ ହୁଏ ଓଡ଼ିଆ ବା ବିଭିନ୍ନ ପ୍ରକାର କଲେଜରେ ମାନେ ବିଜ୍ଞାନ କଲେଜରେ ମଧ୍ୟ ଓଡ଼ିଆ ଭାଷା ମଧ୍ୟ ରହିଛି